ନମସ୍କାର ଆଉ ମୁଁ ତ ଏପଟେ ମୁଗ ବିରି ଏଗୁଡ଼ିକ ଚାଷ କରୁଛି ଧାନ ଏତେ ଭଲ ଚାଷ ହେଉ ନାହିଁ କେମିତି ଅଧିକ ଅମଳ ହେଇପାରିବ କ'ଣ କଥା ମ୍ୟାଡମ୍

ଆଜ୍ଞା

ଚାଷ ଆଜ୍ଞା ମାଟି ପରୀକ୍ଷା କରିବା ପାଇଁ ମୋତେ କେଉଁଠିକି ଯିବାକୁ ପଡ଼ିବ କ'ଣ କଥା ଟିକେ କହିବେ ଆଉ

ଆଜ୍ଞା

ଆଜ୍ଞା

ଆଉ ଆଉ ମ୍ୟାଡମ୍ ଆମର ସବୁ ଜମି ପରୀକ୍ଷା କଲେ ଜଣା ପଡ଼ିଯିବ ନା କେଉଁଟା କ'ଣ ଦେବାକୁ ପଡ଼ିବ ନ ଜଣା ପଡ଼ିବ

ଆଜ୍ଞା ଆଜ୍ଞା

ଆଜ୍ଞା ଦୁଇ ତିନି ପ୍ରକାର ତ ଆଜ୍ଞା ପାଇପାରିବା ଆଜ୍ଞା ମ୍ୟାଡମ୍ ଆଜ୍ଞା ହେଉ ମ୍ୟାଡମ୍ ଧନ୍ୟବାଦ